ଆଜ୍ଞା

ହୁଁ ମୁଁ ଦେଉଛି

ଆଜ୍ଞା ଆଚ୍ଛା ଆଚ୍ଛା ଆଚ୍ଛା ଆପଣ ସେ ସ୍କିମ୍ ବାବଦରେ ଟିକେ କହିବେ କି କ'ଣ କ'ଣ ସ୍କିମ୍ ଅଛି ଏବେ

ହୁଁ ହୁଁ ହୁଁ

ମୁଁ ଟିକେ ଆମର ଘର କାମଟା ତ ସରିଯାଇଥିଲା କିଛି ମୋତେ ଲାଗୁଛି ଗୋଟେ ଫାର୍ମ୍ ହାଉସ୍ କରିବା ପାଇଁ ସେ ଫାର୍ମ୍ ହାଉସ୍ ପାଇଁ କିଛି ଅଛି କି ସ୍କିମ୍ ଆମର ଗୋଟେ ଏକର ଜାଗା ଅଛି ବୁଝିପାରିଲେ ଜାଗା ଗୋଟେ ଏକର ଅଛି ସେଟା ଟିକେ ମାନେ ବ୍ୟବହାର ହେଇପାରୁନି ପଡ଼ିଛି ମୁଁ ଭାବୁଛି ସେଟା ଗୋଟେ ଫାର୍ମ୍ ହାଉସ୍ ଖୋଲିଆ ପାଇଁ ହୁଁ ହୁଁ

ଜମି ଅଛି ପାଖରେ ଆଉ ଅନ୍ୟ ଜମି ଅଛି ତାକୁ ଲିଜ୍ରେ ନେଇଯିବି

ହୁଁ ହୁଁ ଆଚ୍ଛା ମୋତେ ନେଲା ପରେ ଋଣଟା ମୋତେ କ'ଣ କେମିତି ସୁଜିଆକୁ ପଡ଼ିବ ସେ ବାବଦରେ ଟିକେ କହିବେ ହୁଁ ହୁଁ ହୁଁ ନାଇଁ ମୋତେ ଟିକେ ଇଏ କରିବେ ମୁଁ ଗଛପତ୍ର ଲଗେଇଲା ପରେ ଦୁଇ ବର୍ଷ ପରେ କିସ୍ତି ଆରମ୍ଭ କରିବୁ

ହୁଁ ସେଇ ଦଶ ବର୍ଷ କରନ୍ତୁ

ହଁ ହୁଁ

ଠିକ୍ ଅଛି ଆଜ୍ଞା ହୁଁ ହୁଁ ହୁଁ ହୁଁ ହୁଁ ମୁଁ ଆଜି ତ ସଣ୍ଡେ ଅଛି ମୁଁ ଯିବି ଆଉ ଦୁଇ ଦିନ ପରେ ଯିବି ଆଃ ଟିକେ କାମ ସାରିକି

ହୁଁ ଆଚ୍ଛା ତାଙ୍କ ପଟାରେ ଜମି ମୁଁ ଗୋଟେ ତାଙ୍କ ପଟାର ଗୋଟେ ଜେରକ୍ସ କପି ନେଇଯିବି ଅ ଠିକ ଓ କେ ହଉ ମୋ ମୁଁ ତାହେଲେ ଆପଣଙ୍କ ପାଖରେ ଦୁଇ ଦିନ ପରେ ପହଞ୍ଚିବି ସେ ବିଷୟରେ ଟିକେ ଆଉ ଟିକେ ଭଲ ଭାବରେ ଟିକେ ଆଲୋଚନା କରିବା